ମୁଁ ଦିନେ ଜୟପୁର ଯାଇଥିଲି ଜୟପୁର ଯାଇକି ସେଇଠି ଗୋଟେ ଦୋକାନରେ ଦେଖିଥିଲି ଯେ ଗୋଟେ ଭଲ ଚାର୍ଜର୍ ଥିଲା ମୁଁ ଯାଇକିନା ସେଇ ଚାର୍ଜର୍କୁ ମୋ ମୋବାଇଲ କିଣିଥିଲି କାରଣ ମୋ ମୋବାଇଲର ଚାର୍ଜର୍ ନଥିଲା ମୁଁ ମୋ ବାବା ବା ମାଆଙ୍କ ମୋବାଇଲର ଚାର୍ଜର୍ ଦେଇକିନା ମୋବାଇଲ ଚାର୍ଜ କରୁଥିଲି ଘରେ ଆସିଲା ପରେ ଦୁଇ ବା ପାଞ୍ଚ ଦିନ ୟୁଜ୍ କଲା ପରେ ସେ ଚାର୍ଜର୍ଟା ପଡ଼ିଯାଇଥିଲା କାରଣ ସେ ଚାର୍ଜର୍ଟା ଖରାପ ଥିଲା ଏବେ ମୁଁ ଦୋକାନରୁ ଯାଇକିନା ସେ ଚାର୍ଜର୍କୁ ଠିକ୍ କରିବାକୁ ଚେଷ୍ଟା କରୁଛି କିନ୍ତୁ ତାଙ୍କେ ମିଶା କହୁଛନ୍ତି ଯେ ସେ ଚାର୍ଜର୍ ଖରାପ ଥିଲା ଚାର୍ଜର୍ର ପାର୍ଟସ ଠିକ୍ ନାହିଁ ମୋ ଦୁଇ ହଜାର ପାଣି ପାଣିରେ ପଳାଇଗଲା